ମୁଁ ସ୍ଵିଗି ଆପ ଖୋଲିଛି ସେଥିରେ ମୁଁ ଦୁଇଟି ପିଜା ଅର୍ଡ଼ର କରିବାକୁ ଚାହୁଁଛି ଗୋଟେ ପିଜାର ମୂଲ୍ୟ ସତୁରି ଟଙ୍କା ଯଦି ମୁଁ ଦୁଇଟା ପିଜା ଅର୍ଡ଼ର କରେ ତେବେ ମତେ ତାଉପରେ କିଛି ରିହାତି କୁପନ ମିଳିବ କି ଯଦି ମିଳିବ ସେ ଆମ ଘର ପାଖରେ ଆସି ପହଞ୍ଚେଇଲେ କେତେ ଟଙ୍କା ଦବାକୁ ପଡ଼ିବ